ହଁ ଏହି ଅଞ୍ଚଳରେ ପ୍ରାଣୀ ଚିକିତ୍ସକ ଅଛନ୍ତି ସେମାନେ ଭେଟେନାରୀ ହସ୍ପିଟାଲରେ ରୁହନ୍ତି ଏବଂ ସେମାନେ ସାଧାରଣ ଭାବେ ଆସି ପଶୁପକ୍ଷୀ ମାନଙ୍କ କ୍ଷତ ଗୁଡ଼ିକୁ ଯାଞ୍ଚ ପରତାଳ କରିଥାନ୍ତି ଏବଂ ସେମାନେ ସାଧାରଣ ଜିନିଷ ସୁପାରିସ କରନ୍ତି ସେମାନେ ରାସ୍ତାଘାଟରେ କିଛି କ୍ଷତ ହୋଇ ପଡ଼ିଥିବା ଗାଈ କୁକୁର ଏମାନଙ୍କୁ ଇଂଜେକସନ ଦିଅନ୍ତି ଟୀକାକରଣ କରନ୍ତି ଏବଂ କିଛି ମେଡ଼ିସିନ ମଧ୍ୟ ଦିଅନ୍ତି ଶେଷଥର ପାଇଁ ମୁଁ ପଶୁମାନଙ୍କୁ ମାସେ ତଳେ ଯାଞ୍ଚ କରାଇଥିଲି ମୁଁ ରାସ୍ତାରେ ଗୋଟେ ଗାଈଟିକୁ କ୍ଷତ ହୋଇ ପଡ଼ିଥିବାର ଦେଖିଥିଲି ଏବଂ ତା ଆଖି ପାଖରେ ଏକ ଘା ହୋଇଥିବାର ଦେଖିଥିଲି ତେଣୁ ସେହି ଗାଈଟିଏର ସ୍ୱାସ୍ଥ୍ୟ ଚିକିତ୍ସା ପାଇଁ ମୁଁ ଡକ୍ଟର ମାନଙ୍କୁ ଡାକିଲି ଏବଂ ପଶୁ ଡାକ୍ତର ମାନଙ୍କୁ ଡାକିଥିଲି ଏବଂ ସେଇ ପଶୁମାନଙ୍କ ସ୍ୱାସ୍ଥ୍ୟ ପାଇଁ ମୋର ଚାରିଶହ ରୁ ପାଞ୍ଚଶହ ଟଙ୍କା ଖର୍ଚ୍ଚ ହୋଇଥିଲା